ଆମେ ଟ୍ୟାପ ପାଣି ବ୍ୟବହାର କରୁଛୁ କାରଣ ଟ୍ୟାପ ପାଣି ପିଇବା ଦ୍ୱାରା ଆମକୁ ରୋଗ ହୋଇ ନଥାଏ କାରଣ ଆମେ ଜାଲି ଲଗାଇ ଥାଉ ଭଲ ପାଣି ଟାଙ୍କିକି ଛାଡ଼ିଥାଉ ଟ୍ୟାପ ରେ ଆସିଲା ପରେ ଭଲ ପାଣି ପିଇଥାଉ ପାଣି ପିଇବା ଦ୍ୱାରା ଭଲ ପାଣି ଏ ଭଲ ପାଣି ପିଇବା ଦ୍ୱାରା ଆମର ରୋଗ ହେଇନଥାଏ ଆମ୍ଭ ଗାଁରେ କିମ୍ବା ସାହିରେ କିମ୍ବା ଘରେ ପିଇବା ଦ୍ୱାରା କିମ୍ବା ପିଲା ପିଇବା ଦ୍ୱାରା ରୋଗ ହୋଇନଥାଏ ତାଙ୍କୁ ଭଲ ପିଇବା ପାଇଁ ଲାଗେ ସୁସ୍ଥ ଲାଗେ କାରଣ ଟ୍ୟାପ ପାଣିରେ ଜୀବାଣୁ ନଥାଏ କାରଣ ଟ୍ୟାପ ମଇଲା ପାଣି ପିଇଲେ ଦେହ ପାଇଁ କ୍ଷତି ହୋଇଥାଏ ସେଥିପାଇଁ ଆମେ ଟ୍ୟାପ ପାଣି ପିଇଥାଉ